ଆମ ଭାରତରେ ସବୁ ଗୀତ ନାଚ ଆମର ଆସ ଖେଳ ସବୁ ପୁରୀ ତୀର୍ଥରେ ଦେଖିବାକୁ ମିଳୁଛିି ତା'ପରେ ଭାରତକୁ ଆମର ବହୁତ ସବୁ ମିଳିଥାଉଛି ଭାରତରେ ସବୁ ବହୁତ ବିଭିନ୍ନ ପ୍ରକାର ଦେଖିବାକୁ ମିଳୁଛି ସବୁ ବହୁତ ଗୁଡ଼ିଏକୁ ଖେଳି ଦେଖି ନାଚ ଗୀତ ଅପେରା ନାଟ ସବୁ ଦେଖିବାକୁ ପାଉଛନ୍ତି ସବୁ ମିଳୁଛି ଆମେ ଭାରତରେ ସବୁ ଉନ୍ନତି ଭାବେ ପାଇପାରୁଛୁ ଆମେ ସବୁବେଳେ ପୁରୀ ପୁରୀ ଭୁବନେଶ୍ୱର ମନୋରଞ୍ଜନ କରିବାକୁ ସବୁବେଳେ ଦେଖି ଯାଇପାରୁଥାଉ